ହ୍ୟାଲୋ ସ୍ଵିଗିରୁ କହୁଛନ୍ତି ହଁ ମୋ ଅର୍ଡ଼ରଟା କେତେବେଳେ ଆସିକି ପହଞ୍ଚିବ ନାହିଁ ମୁଁ ସେଇଟା ଆମର ମୋ ଭାଇର ଯେହେତୁ ଜନ୍ମଦିନ ଥିଲା ତ ମୁଁ ଟିକିଏ ପରିମାଣ ବଢ଼ାଇବା ପାଇଁ ଚାହୁଁଛି ମୋର ଗୋଟେ ଚପାତି ଏବଂ ଦୁଇଟା ନାନ୍ ବଦଳରେ ମୋତେ ତିନିଟା ଚପାତି ଏବଂ ପାଞ୍ଚଟା ନାନ୍ ଦେବେ ଆମର ଘରେ କୁଣିଆ ଅଧିକା ଟିକିଏ ଆସିଯାଇଥିବାରୁ ମୁଁ ପରିମାଣଟା ବଢ଼ାଇଲି ଆପଣ ମୋ ଅର୍ଡ଼ରଟା କେତେବେଳେ ଆଣିକି ଦେବେ ହଁ କାରଣ ମୋର ଟିକିଏ ଜଲଦି ଆଣିକି ଦେବେ କାରଣ ଆମ ଘରେ ଯେହେତୁ କୁଣିଆ ଆସିକି ବସିଛନ୍ତି ମୋ ଭାଇର ବର୍ଥଡ଼େ ପାର୍ଟି ଯେହେତୁ ଥିଲା ଆଉ ତା'ସହିତ ଆଜ୍ଞା ତିନିଟା ଚପାତି ଏବଂ ପାଞ୍ଚଟା ନାନ୍ ସହିତ କିଛି ପନିର୍ ତରକାରୀ ବି ଦେଇଥିବେ ଆପଣ କ୍ୟାସ୍ ଫୋନ ପେ ନେବେ ନା ଫୋନ ପେ'ରେ ନେବେ ନା କ୍ୟାସ୍ ନେବେ ହଉ ଠିକ୍ ଅଛି ଆପଣ ମୋ ଅର୍ଡ଼ରଟା ଜଲଦି ଆଣିକି ପହଞ୍ଚାଇଲେ ମୁଁ ଫୋନ ପେ'ରେ ଆପଣଙ୍କୁ ପଇସା ଦେଇଦେବି ଆଉ କେତେ ସମୟ ଲାଗିବ ହଉ ଠିକ୍ ଅଛି ଆପଣ ମୋ ଅର୍ଡ଼ରଟା ଆଣିକି ଦେବେ ଜଲଦି ଟିକିଏ କାରଣ ଆମ ଘରେ କୁଣିଆ ଆସିକି ବସିଛନ୍ତି